ମାଛ ଧରିବା ଏକ ବୃତ୍ତି ଭାବରୁ ସବୁଠାରୁ ଆକର୍ଷଣୀୟ କଥା କଥା ହେଉଛି ମାଛ ଧରିବା ବେଳେ ଏତେ ସୁନ୍ଦର ସୁନ୍ଦର କଲରିଂ ମାଛଯାକ ଥାଆନ୍ତି ଅନ୍ୟ ବୃତ୍ତି ଅପେକ୍ଷା ସେହି ମାଛ ଧରିବାରେ ବହୁତ ଆକର୍ଷଣୀୟ ଲାଗିଥାଏ କାରଣ ମାଛ ଧରିବା ପାଇଁ ଏତେ କଷ୍ଟ ବି କରିବା ପାଇଁ ପଡ଼ିନଥାଏ ଯେମିତିକି ଆଜିକାଲି ଲୋକେ ମାଛ ଧରୁଛନ୍ତି ବିଭିନ୍ନ ପ୍ରକାରର ଜାଲ ମାଧ୍ୟମରେ ଜାଲ ପକାଇଦେଲେ ପୋଖରୀରୁ ମାଛ ପଳାଇଆସନ୍ତି ଏହା ଅନ୍ୟ ବୃତ୍ତିଠାରୁ ବହୁତ ଭିନ୍ନ କାରଣ ଅନ୍ୟ ବୃତ୍ତି ଯେମିତିକି ଦିନମଜୁରିଆ ଦିନମଜୁରିଆରେ ଲୋକେ ଯାଇ ଦିନସାରା ମଜଦୁରି କରିଥାନ୍ତି କିନ୍ତୁ ଏହି ମାଛଧରା ପ୍ରଣାଳୀ ଗୋଟିଏ ସର୍ଟ୍ ଟାଇମ୍ ପିରିଅଡ଼୍ କାରଣ କମ୍ ସମୟ ଭିତରେ ମଧ୍ୟ ମାଛ ଧରିକି ଲୋକେ ଆରାମସେ ଘରକୁ ପଳାଇ ଆସନ୍ତି କିନ୍ତୁ ଅନ୍ୟ ବୃତ୍ତି ର ଗୋଟିଏ ସ୍ପେସିଫିକ୍ ଟାଇମ୍ ଥାଏ ତାଙ୍କେ ସେହି ଟାଇମ୍ କମ୍ପ୍ଲିଟ୍ ନ କରିବାର ପର୍ବରୁ ତାଙ୍କେ ଘରେ ଫେରିପାରିବେନି ତେଣୁ ମାଛ ଧରିବା ଏକ ଆକର୍ଷଣୀୟ କଥା